ପରିବର୍ତ୍ତନ ଜଳବାୟୁ ଆମ କୃଷି କୃଷିମାନଙ୍କୁ ବହୁତ ପ୍ରକାର ପ୍ରଭାବିତ କରୁଛେ ଗୋଟେ ବାତ୍ୟା ବନ୍ୟା କୁଆପଥର ମାଡ଼ରେ ଏତେ ପରିଶ୍ରମକୁ କରିକି ଆମେ ଚାଷ କରିଥାଉ ପ୍ରଧାନ ଧାନ ଚାଷ ପନିପରିବା ଚାଷ ଆମେ ବହୁତ କୋଷ୍ଠକାଠିନ୍ୟ ଭିତରେ ଆମେ ଚାଷ କରିଥାଉ ଆଉ ସେଥିରେ ଆମ ବନ୍ୟାର ପ୍ରଭାବ ପଡ଼ିଥାଏ ମରୁଡ଼ି ହେଇଯାଏ ଏଥିରେ ଆମକୁ ବହୁତ ପ୍ରକାର କ୍ଷତି ହୋଇଥାଏ ଏଥିରୁ ଆମେ ସଜାଗ ପାଇବା ପାଇଁ ହେଲେ ଆମକୁ ଜଳବାୟୁ ର ସନ୍ଦେଶ ପାଇଥାଉ ଏଥିରେ ଆମକୁ ସଜାଗ ସେମିତି ହେଇଥାଉ କିନ୍ତୁ କିନ୍ତୁ ଆମକୁ କୁଆପଥର ହେଲେ ଆମେ ପନିପରିବା ଉପରେ ପ୍ରଭାବ ପଡ଼ିଲେ ଆମେ ସେଥିରେ ଆମ ଫସଲ ନଷ୍ଟ ହେଇଯାଏ ଅମଳ କିଛି ହେଇପାରେନି ଆଉ ବନ୍ୟା ହେଲେ ଆମର ସବୁ ଧାନ ଫସଲ ନେଇଯାଏ ସେଥିପାଇଁ ଆମେ ବହୁତ କ୍ଷତି ହେଇଥାଏ ଆମର କ୍ଷତି ହେଇଥାଏ ଆଉ ତା ମୁକାବିଲା କରିବା ପାଇଁ ହେଲେ ଆମକୁ ବାୟୁ ଜଳବାୟୁ ଉପରେ ଆମକୁ ନିରୀକ୍ଷଣ କରିବା ପାଇଁ ପଡ଼େ